ହ୍ୟାଲୋ ଡ୍ରାଇଭର ଭାଇ କାଲି ଯେନ୍ ମୁଇଁ ଅଟୋ ବୁକ୍ କରିଥିଲି ବସ୍ଷ୍ଟାଣ୍ଡ ଯିବାର୍ ଲାଗି ତ ଟିକିଏ ଜଲ୍ଦି ପଲେଇ ଆସିବ ବସ୍ ତ ନଅଟାରେ ଅଛେ ତ ଟିକିଏ ଜଲ୍ଦି ଆଠ୍ ବଜେ ପଲେଇ ଆସିବ ଯେ ସାଢ଼େ ଆଠ୍ରେ ଆମେ ବସ୍ଷ୍ଟାଣ୍ଡରେ ପହଁଞ୍ଚିମି ବସ୍ଷ୍ଟାଣ୍ଡରେ ପହଁଞ୍ଚିଲେ ନଅଟାରେ ଠିକ୍ ଟାଇମରେ ବସ୍ରେ ଯାଇପାରମି ପର୍ ମୋର୍ ଟିକିଏ କାମ୍ ବି ଅଛେ ଘରେ ତ ଜଲ୍ଦି ପଲେଇ ଆସିବ ଯେ ଆମେ ଜଲ୍ଦି ଠିକ୍ ଟାଇମରେ ଆସ୍ପାର୍ବ ତ ଭାଇ ଆର୍ ଜଲ୍ଦି ଆସବାର୍ ଟିକିଏ ଚେଷ୍ଟା କର୍ବ ମୁଇଁ ରହୁଛେଁ